ହ୍ୟାଲୋ ହଁ କୁହନ୍ତୁ ସାର୍ ହଁ ସାଇକେଲ ମୋ ମୋର ଦୋକାନ ଅଛି କୁହନ୍ତୁ କ'ଣ କହୁଥିଲେ କ'ଣ ଦରକାର ଅଛି କୁହନ୍ତୁ ହୁଁ ମୋ ଷ୍ଟୋରରେ ସାଇକେଲ ତ ବିଭିନ୍ନ ରକମର ଅଛି ବାଇଶ ଇଞ୍ଚିଆ ବାଲା ଅଛି ବଡ଼ ଅଛି ଛୋଟ ଅଛି ବିଭିନ୍ନ ରକମର ସାଇକେଲ ଅଛି ସ୍କୁଲ ଛୁଆଙ୍କର ସାଇକେଲ ଅଛି କଲେଜ ଛୁଆଙ୍କ ପାଇଁ ବି ଅଛି ଆପଣଙ୍କର କେତେ ରେଞ୍ଜର ଦରକାର କୁହନ୍ତୁ କେତେ କେତେ ପଇସା ଆଠ ହଜାର ହଁ ଅଛି ରେସିଂ ସାଇକେଲ ଅଛି ଗିଅର୍ ବାଲା ଅଛି ହଁ ସିଏ ବି ଅଛି କିନ୍ତୁ ସେଟା ଟିକିଏ ଚବିଶ ଇଞ୍ଚିଆଟା ବଡ଼ ସାଇକେଲ ହେବ ଏଇଟା ରେସିଂ ବାଇକ୍ ରେସିଂ ସାଇକେଲଟା ଆପଣଙ୍କର ଦ୍ରୁତଗତିରେ ଯିବ ବିଭିନ୍ନ ଯଦି ଆପଣ ବହୁତ ଦୂରକୁ ଯାଇପାରିବେ ସ୍ପୀଡ଼ରେ ବି ଯିବେ ସେଇଟା ସେଇଥିପାଇଁ ଅଧିକ ସେ ଅଧିକ ପଇସା ସେଇଥିପାଇଁ ନିଆଯାଉଛି ଆପଣ ସେଇଟା ବି ଦେଖିପାରିବେ ବାଇଶ ଇଞ୍ଚିଆ ବି ଅଛି ଆପଣ ଯେଉଁ ଗାଡ଼ି ନେଇକି ନା ଯେଉଁ ସାଇକେଲ ନେଇପାରିବେ ଆସିକି ଆପଣ ଏଇଠି ଦେଖି ଦେଲେ ଭଲ ହେବ ଛୋଟ ଛୋଟ ଛୁଆଙ୍କର ଯେଉଁ ସେମାନେ କେତେ ଏଜ୍ କେତେ ବୟସ ଥିବ ଛୁଆଙ୍କର ସାତ ବର୍ଷ ଆଠ ବର୍ଷ ଭିତରେ ବି ଅଛି ସାଇକେଲ ତା'ର ଯେଉଁ ଆପଣଙ୍କର ଛୁଆ ଯେମିତି ପଡ଼ିବେନି ତା'ର ସୁରକ୍ଷା ପାଇଁ ବି ଅଛି ଷ୍ଟାଣ୍ଡବାଲା ତା ଚକାବାଲା ଦୁଇ ପଟେ ଥିବ ସେଇଭଳିଆ ବି ସାଇକେଲ ଅଛି ଆପଣ ନେଇପାରିବେ

ହଁ ହଁ ମୋ ପାଖରେ ସବୁ ଜିନିଷ ଆଭେଲେବଲ୍ ଆପଣ ଜାଣିଛନ୍ତି ଆଜିକାଲି ପାର୍ଟ୍ସ ନ ରଖିଲେ ଆଜିକାଲି ସରଞ୍ଜାମ ଜିନିଷପତ୍ର ନରଖିଲେ ସେମାନେ ଆପଣଙ୍କର ଖରାପ ହେବ ଆପଣ ସାଇକେଲଟା ଫିଙ୍ଗିବେ କି ଯାହାହେଲେ ଆପଣ ମୋ କତିରୁ ହିଁ ନେବେ କିଛି ନାହିଁ ଆପଣ ବେଫିକର୍ ନେଇପାରିବେ କିଛି ଅସୁବିଧା ନାହିଁ ଆପଣ ମୋ ପାଖରୁ ସାଇକେଲ ନେଇପାରିବେ ଆପଣ ଯେବେ ବି ଆସିବେ ହୁଁ କୁହନ୍ତୁ ହଁ ଦାମ୍ ବାଲା ଅଛି ଏ କ୍ଲାସ୍ କ୍ୱାଲିଟୀ ମୋ ପାଖରେ ଅଛି ମାନେ ବହୁତ ବହୁତ ଭଲ ଭଲ ଏକ ନମ୍ବର କ୍ୱାଲିଟୀ ଅଛି ଦୁଇ ନମ୍ବର କ୍ୱାଲିଟୀ ଅଛି ଆପଣ ଅଧିକ ପଇସା ଯେମିତି ବ୍ୟୟ କରିବେ ସେମିତି ଜିନିଷ ପାଇବେ କିନ୍ତୁ ଆପଣ ମୋ କତରୁ ସାଇକେଲ ନେବେ ଯେହେତୁ ଆପଣ ଥରେ ନେଲା ପରେ ଦ୍ଵିତୀୟଥର ଆପଣ ମାନେ କିଛି କମ୍ପଲେନ୍ ମୋ ପାଖରୁ ପାଇବେନି କିଛି ଅବଜେକସନ୍ ହେଉ କିଛି ପ୍ରୋବ୍ଲେମ୍ କିଛି ବି ଅସୁବିଧା ଆପଣଙ୍କର ହେବନି ଯଦି ହେବ ସାଙ୍ଗରେ ଯୋଗାଯୋଗ କରିବେ ମୋର ନମ୍ବର ଅଛି ଆପଣ ବି ଆସିକି ବି ଏଠି ନେଇ ପାରିବେ ବେଶି ଦୂର ବି ନାହିଁ ଏଇଠି ପାଖରେ ଅଛି ଆପଣ ଆସିକି ନେଇପାରିବେ କିଛି ଅସୁବିଧା ନାହିଁ ନିଶ୍ଚୟ ନିଶ୍ଚୟ ଶୁଣନ୍ତୁ ଶୁଣନ୍ତୁ ଆପଣ ଯେହେତୁ ଏତେ ଦୂର ଆପଣ ବେଫିକର୍ ରହିବେ ଆପଣ ଶୁଣନ୍ତୁ ଆପଣ ଆସିବେ ଏଠି ମୋ ପାଖେରେ ଡିସ୍କାଉଣ୍ଟ ଆମେ ସେହି ଅନୁସାରେ କଥା ହୋଇକି ଡିସ୍କାଉଣ୍ଟଟା କରିଦେବା କେତେ କ'ଣ ଡିସ୍କାଉଣ୍ଟ ଦେବି ଆଉ ଗୋଟେ କଥା ଆପଣ ଯଦି ଚାହିଁବେ ଆପଣଙ୍କ ପାଖରେ ଏତେ ଏମାଉଣ୍ଟ ନାହିଁ ଆପଣ ବି କିଛି ସ୍ଵଳ୍ପ ଦେୟରେ ଆପଣ କିସ୍ତି ମାଧ୍ୟମରେ ବି ଆପଣଙ୍କ ପାଇଁ ବ୍ୟବସ୍ଥା କରାହୋଇଛି ଆମ ଦୋକାନ ତରଫରୁ କିସ୍ତି ମାଧ୍ୟମରେ ବି କିସ୍ତି ମାଧ୍ୟମରେ ବି ଦେଇପାରିବେ

ଆଜ୍ଞା ଆଜ୍ଞା ଆଜ୍ଞା ରହୁଛି ନମସ୍କାର